ମୋତେ ଚିତ୍ର କରିବା ପାଇଁ ବହୁତ ପସନ୍ଦ ଲାଗେ କାହିଁକିନା ମୋତେ ଚିତ୍ର କଲାବେଳେ ମୁଁ ସବୁବେଳେ ଭାବେ କାହାକୁ ଦେଖିକି ବର୍ଣ୍ଣନା କରିକି ଚିତ୍ର କରିବାକୁ ଚାହୁଁଥାଏ ଆଉ କାହାକୁ ପାଖରେ ପାଇକି ଯଦି ଦେଖିଲି ତା' ବିଷୟରେ ତାକୁ ଚିତ୍ର କରିବା ପାଇଁ ମୋତେ ଅଧିକ ସହଜ ହେଇଥାଏ ଆଉ ତାକୁ ଦେଖିକି ତା' ପାଖରେ ନଥାଏ ତାକୁ ଦେଖିକି ବର୍ଣ୍ଣନା କରି କରିବା ପାଇଁ ମୋତେ ବହୁତ କଷ୍ଟ ହୁଏ କାହିଁକିନା ଚିତ୍ର କରୁଥିବା ସମୟରେ ଆମେ ହୁଏ ତ ଗୋଟେ ଜିନିଷକୁ ଦେଖି ଆମେ ଚିତ୍ର ଆଙ୍କିଲା ବେଳେ ତା'ର ଶୈଳୀ କେମିତି ସିଏ କେମିତି ଦେଖାଯିବ ଏହିସବୁ ଭାବିକି ଆମେ ଚିତ୍ର କରିଥାଉ ହୁଏ ତ ସୁନ୍ଦର ଦେଖାଯାଏ ହୁଏ ତ ଅସୁନ୍ଦର ବି ଦେଖାଯିବ ବୋଲି ଆମେ ଭାବିଥାଉ ଆଉ ଯେ ପର୍ଯ୍ୟନ୍ତ ଆମେ ତାକୁ ସମ୍ପୂର୍ଣ୍ଣ ଭାବରେ ଦେଖିକି ତା' ବିଷୟରେ ଆମେ ଆମିକି ତା'ର ଶୈଳୀକୁ ଦେଖି ଆମେ ଯେମିତି ଚିତ୍ର ଆଙ୍କିବା ସେହି ପ୍ରସେସ୍ରେ ଆମେ ଯେମିତି ତାକୁ ଦେଖିକି ଚିତ୍ର ଆଙ୍କିପାରିବା ସେଥିପାଇଁ ଆମେ ତା' ଆକାର ଠାରୁ ଗଠନ ପର୍ଯ୍ୟନ୍ତ ତାକୁ ଦେଖି ଆମେ ସମ୍ପୂର୍ଣ୍ଣ ଭାବରେ ଚିତ୍ର ଯେମିତି ବର୍ଣ୍ଣନା କରିବା ପାଇଁ ଚାହୁଁଛୁ ସେଥିପାଇଁ ଆମେ ପ୍ରଥମେ ଗୋଟିଏ ଗୋଟିଏ ବଡ଼ ପେପର୍ ନେଇକି ପେପର୍ ନେଇକି ତା'ପରେ ଆମେ ପ୍ରିଣ୍ଟ କରିବା ପାଇଁ ଚାହିଁବା ପ୍ରିଣ୍ଟ କଲା ପରେ ତାକୁ କଲର୍ ଦେଇକି ତା'ର ସବୁ ଆକାର ଠୁ ଆରମ୍ଭ କରିକି ତା'ର ଫେସ୍ ପର୍ଯ୍ୟନ୍ତ ତାକୁ ସବୁ କଲର୍ କଲର୍ ଦେଇକି ତା'ର ଡ୍ରେସିଙ୍ଗ ସେ ଯେଉଁ ତାକୁ କଲର୍ ଦେଇକି ତାକୁ କଲର୍ ଦେଲା ପରେ ତା'ର ସୁନ୍ଦର ଦିଶୁଛି କି ନାହିଁ ସେ ବିଷୟରେ ଆମେ ଦେଖିକି ତା'ର ଆକାର ଗଠନ ଠୁ ଆରମ୍ଭ କରି ତା'ର ଶେଷ ପର୍ଯ୍ୟନ୍ତ ଆମେ ଚିତ୍ର ଆଙ୍କିବାରେ ସହଜ ହେବା ପାଇଁ ଆମେ ସହଜ ହେବା ପାଇଁ ଆମେ ଭଲ ସେ ଭଲରେ ତାକୁ ବ୍ୟବହାର କରିଥିବା ସମୟରେ ଆମେ ଭାବିଥାଉ ଚିତ୍ର ଯେମିତି ଅନ୍ୟ କେହି ଦେଖିଲେ ତାକୁ ଆକର୍ଷଣ ହବ ସେଥିପାଇଁ ଆମେ ଭଲ ସେ ଚିତ୍ର ଆଙ୍କିବା ଦରକାର